ମୁଁ ଥରେ ମୋ ମାମୁଁ ଘରକୁ ଯାଇଥିଲି ସେଠାରେ ମୁଁ ବଜାରକୁ ବୁଲିବାକୁ ଯାଇଥିଲି ସେଠାରେ କେତେ ହେଡ଼୍ଫୋନ୍ ବିକା ହେଉଥିଲା ମୋର ଗୋଟିଏ ହେଡ଼୍ଫୋନ୍ ନଥିଲା ତେଣୁ ମୁଁ ମୁଁ ମାମୁଁଙ୍କୁ କହିଲି ସେ ମୋ ପାଇଁ ଗୋଟିଏ ହେଡ଼୍ଫୋନ୍ ଆଣିଦେଲେ ସେ ଦୋକାନୀ ଏକ ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇଥିଲା ମୁଁ କିଛି ଦିନ ବ୍ୟବହାର କରିିବା ପରେ ସେ ଖରାପ ହୋଇଗଲା ମୁଁ ପୁଣି ସେ ଦୋକାନୀ ପାଖକୁ ଗଲି ଯେହେତୁ ସେ ଏକ ବର୍ଷ ଗ୍ୟାରେଣ୍ଟି ଦେଇଥିଲା ହେଲେ ସେ ନେବାକୁ ମନା କରିଦେଲା ମୋତେ ଦୁଃଖ ଲାଗିଲା ଏହା ହେଉଛି ମୋ ଜୀବନର ନକରାତ୍ମକ ଅନୁଭୂତି